ଆମ ଦେଶରେ ସ୍ୱାସ୍ଥ୍ୟସେବା ଗୁଡ଼ିକ ଆଗରୁ ସେତେ ଭଲ ନଥିଲା ମେଡ଼ିକାଲ ଅଭାବରୁ ଡାକ୍ତର ନର୍ସ ଉପଲବ୍ଧ ନଥିବାରୁ ଲୋକମାନେ ଚିକିତ୍ସା ହୋଇପାରୁନଥିଲେ ସେଥିପାଇଁ ସହରକୁ ଯିବାକୁ ପଡ଼ୁଥିଲା ବଡ଼ ବଡ଼ ମେଡ଼ିକାଲ ଯିବାକୁ ପଡ଼ୁଥିଲା ବର୍ତ୍ତମାନ କୋଭିଡ଼ ମହାମାରୀ ଆସିଥିବାରୁ ପ୍ରତି ବ୍ଲକରେ ଗୋଟିଏ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଛି ଯାହାଦ୍ଵାରା ଲୋକମାନେ ସୁବିଧା ଉପାୟରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି ପଞ୍ଚାୟତରେ ଆଶାକର୍ମୀ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ସରକାରଙ୍କର ବିଭିନ୍ନ ଯୋଜନା ମାନଙ୍କରେ ଶହେ ଆଠ ଆମ୍ବୁଲାନ୍ସ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆୟୁଷ୍ମାନ ଯୋଜନା ଏବଂ ଏହି ସବୁ ଯୋଜନା ଦ୍ଵାରା ରୋଗୀମାନେ ଆରୋଗ୍ୟ ହୋଇ ପାରୁଛନ୍ତି ଏହିପରି ଆମର